ମୋର ଗୋଟିଏ ଗାଈ ଅଛି ଗାଈକୁ ସୁସ୍ଥ ସବଳ ରଖିବାକୁ ହେଲେ ମଝିରେ ମଝିରେ ପଶୁ ଡାକ୍ତରଖାନାକୁ ନେବାକୁ ପଡ଼େ ଆଉ ସୁସ୍ଥ ଗାଈ ଚିହ୍ନିବାକୁ ହେଲେ ଭଲ ଭାବରେ ଖାଉଥିବ ଚରୁଥିବ ଆଉ କ୍ଷୀର ଦେଉଥିବ ଭଲ ଭାବରେ ଚଲାବୁଲା କରୁଥିବ ଆଉ ଏହିପରି ଭାବରେ ଗାଈ ସୁସ୍ଥ ଥିବା ଜଣାପଡ଼େ